କଟକରେ ରାଜ୍ୟର ସାଂସ୍କୃତିକ ଐତିହ୍ୟ ଏବଂ ସମସମାଗ କଳା ଦର୍ଶକ ପ୍ରଦର୍ଶନ କରୁଥିବା ବାଲି ଯା ଓଡ଼ିଶାରେ ପ୍ରମୁଖ କମ ଯାତ୍ରା ହେଲା ବାଲିଯାତ୍ରା ବାଲିଯାତ୍ରାରେ ବହୁତ ବାହାରୁ ସବୁ ଲୋକ ଆସି ଷ୍ଟଲ ପକାନ୍ତି ଆମର ଓର ମାସ ହେଲା ଗୋଟେ ପ୍ରଧାନ ଇଏ ଓର ମାସରେ ଚାରିଶହ ପାଁଶହ ଷ୍ଟଲ ପଡ଼େ ତାହା ଭିତରେ ବିଭିନ୍ନ ଜାଗାରୁ ବିଭିନ୍ନ ସବୁ ଆସେ କେଉଁଝରରୁ ଆସେ ହଳଦୀ ସବୁ ବାହାରୁ କେନ୍ଦ୍ରାପଡ଼ାରୁ ରସାବଳୀ କେଉଁଠୁ ଦହିବରା ଇଏ କେଉଁଠୁ ଆଳୁଦମ ଘୁଗୁନି କେଉଁ ବରା ଏସବୁ ଆସିକିରି ଲୋକମାନଙ୍କୁ ମନ କୁ ମାନେ ଇଏ କରନ୍ତି ଲୋକମାନେ ଖାଇପିଇ ଆରମସେ ବୁଲାବୁଲି କରି ଦୋଳି ଝୁଲଣ ସବୁ ଆସେ ଝୁଲଣରେ ବସା ବସି କରନ୍ତି ବହୁତ ଷ୍ଟଲ ପଡ଼େ ମାନେ ଦୁଇତିନି ଦୁଇ ତିନି ହଜାରେ ଷ୍ଟଲ ପଡ଼େ ଦୋଳି ସବୁ ଆସେ ଛୁଆମାନେ ବସି ସବୁପ୍ରକାର ଦୋଳି ଆସେ ଛୁଆମାନେ ସବୁ ବସିକିରି ଝୁଲନ୍ତି ଆଉ ବାଲିଯାତ୍ରା ବାହାରୁ ସବୁ ଲୋକମାନେ କଟକ ଭୁବନେଶ୍ୱର ବାହାରୁ ବହୁତ ଆସନ୍ତି ବାହାରୁ ଆସିକିରି ଆସିକିରି ବୁଲାବୁଲି କରି ଯାଆନ୍ତି କଟକ ବାଲିଯାତ୍ରା ହେଲା ଦଶ ଦିନ ଧରି ଲାଗେ ସେଥିରେ ବିଭିନ୍ନ ପ୍ରକାରର ଖାଇବା ପିଇବା ଷ୍ଟଲ ସବୁ ଲାଗିଥାଏ ମେଳା ମସଲା ଆମ ଭାରତ ମସଲା ରୁଚି ମସଲା ଏସବୁ ଲାଗିଥାଏ ଦୋଳି ସବୁ ଲୋକମାନେ ଏଞ୍ଜୟେ କରିକିରି ଯାଆନ୍ତି ବାଲିଯାତ୍ରା ପରେ ଲୋକମାନେ ବି ବହୁତ ବୁଲାବୁଲି କରିକି ସବୁ ରୋଗରେ ପଡ଼ ରୋଗରେ ପଡ଼ନ୍ତି ଆଉ ସେଇଠି ଡଙ୍ଗା ଭସା ନଭେମ୍ବର ମାସ ଲାଷ୍ଟେ ବେଳକୁ ବାଲିଯାତ୍ରା ଇଏ ଡଙ୍ଗା ଭସା ହୁଏ ତାପରେ ତ ଆମର କଟକରେ ପ୍ରସିଦ୍ଧ ହେଲା ଠୁଙ୍କା ପୁରି ଠୁଙ୍କା ପୁରି ଛେନା ତରକାରୀ କୋବି ଆଳୁ କଷା ଲୋକମାନେ ଖାଇପିଇ କଟକର ଦହିବରା ଆଳୁଦମ ତାପରେ ସବୁ ଖାଇପିଇ ଲୋକମାନେ ମହାଆନନ୍ଦରେ ଘରକୁ ଯାଆନ୍ତି ବାଲିଯାତ୍ରା ଦଶ ଦିନ ଧରି ଚାଲେ ଭାଙ୍ଗିଗଲେ ପୁରା କଟକଟା ଫାଙ୍କା ଫାଙ୍କା ଝାଡ଼ୁ ଫୁଲ ଝାଡ଼ୁ ଖଡ଼ିକା ଝାଡ଼ୁ ସବୁ ବିଭିନ୍ନ ପ୍ରକାରର ସବୁ ଜିନଷ ସବୁ ବାହାରୁ ଆସି ବିକ୍ରି ବଟା ହୁଏ ଏଇତ ବାଲିଯାତ୍ରାର ଦୃଶ୍ୟ ଆଉ